ମୁଁ ଛଅ ଦିନ ଆଗରୁ ଶାଢ଼ୀ ଗୋଟିଏ ଆଣିଥିଲି ମୋ' ମାଆଙ୍କ ପାଇଁ ସେ ଶାଢ଼ୀ ସାଇଡ଼ରୁ ସୂତା ଗୁଡ଼ିକ ବାହାରି ପଡ଼ୁଛି ଆଉ କାଚିଲେ ତାର ରଙ୍ଗ ଧୋଇ ହୋଇଯାଉଛି ଆଉ କାଚିଲେ ବି ଶାଢ଼ୀ ଠେଲା ହୋଇଯାଉଛି ଆଉ ପିନ୍ଧିଲେ ବି ପତଳା ଦିଶୁଛି